ଓଡ଼ିଆ ଭାଷା ହୋଇଛି ଆମର ମାତୃଭାଷା ଓଡ଼ିଆ ଭାଷାକୁ ସମସ୍ତେ ଭଲ ପାଆନ୍ତି କହିବା ପାଇଁ ହେଲେ ଏବେ ସମସ୍ତେ ଇଂରାଜୀ ଭାଷାକୁ ପ୍ରାଧାନ୍ୟା ଦିଅନ୍ତି ଯଦି ଏବେ କିଏ ଓଡ଼ିଆରେ ଦସ୍କତ୍ କରେ ତେବେ ତାକୁ ମୂର୍ଖ ବୋଲି କହନ୍ତି କିନ୍ତୁ ସବୁ ଜାଣିନାହାନ୍ତି ଯେ ଓଡ଼ିଆ ହେଉଛି ସବୁଠାରୁ ସହଜ ଓ ସରଳ ଭାଷା ତେଣୁ ଏବେ ସରକାର ଅନେକ ପ୍ରତିଯୋଗିତା କରୁଛନ୍ତି ଫଳରେ ସମସ୍ତେ ଓଡ଼ିଆ ଭାଷାର ମହତକୁ ବୁଝିପାରିବେ ଓଡ଼ିଆ ଭାଷା କହିବାକୁ ପସନ୍ଦ ମଧ୍ୟ କରିବେ ଓଡ଼ିଆ ଗୀତ ଶୁଣିବାକୁ ଯେମିତି ଭଲ ଲାଗେ ହିନ୍ଦୀ କି ଇଂରାଜୀ ଗୀତ ଶୁଣିଲେ ସେତିକି ଭଲ ଲାଗିନଥାଏ ଓଡ଼ିଆ ଭାଷାକୁ ନେଇ ଅନେକ ପ୍ରତିଯୋଗିତା କରିବା ଦ୍ୱାରା ମଧ୍ୟ ଓଡ଼ିଆ ଭାଷା ଲୋକଙ୍କ ନିକଟରେ ଅନେକ ପ୍ରତଳିତ ହୁଏ ଲୋକମାନେ କହନ୍ତି ଯେ ଆମେ ଓଡ଼ିଆ ଆମ ଭାଷା ମଧ୍ୟ ଓଡ଼ିଆ ଓଡ଼ିଆ ଆମର ମାତୃଭାଷା ଛୋଟ ଛୋଟ ପିଲାମାନେ ଓଡ଼ିଆ ଭାଷାକୁ ଶୀଘ୍ର ପଢ଼ିଯାଆନ୍ତି ଓ ବୁଝି ମଧ୍ୟ ପାରନ୍ତି ଓଡ଼ିଆ ହେଉଛି ଆମର ମାତୃଭାଷା ଆମର ଏଠାରେ ସମସ୍ତେ ଓଡ଼ିଆ କହିବା ଓ ପଢ଼ିବା ଓ ଲେଖିବାକୁ ସମସ୍ତେ ଭଲ ଓ ଖୁସିରେ କହନ୍ତି